ଆମ ଓଡ଼ିଶାରେ ଓଡ଼ିଶାରେ ଆଜି ଯାଏ ମଧ୍ୟ ପୁରୁଣା ପରମ୍ପରା ସଂସ୍କୃତି ଅଛି ଯେମିତି ପର୍ବପର୍ବାଣି ମାସରେ ଗୋଟେ ପର୍ବାଣି ହୋଇଥାଏ ବର୍ଷରେ ଦୁଇ ଥର ପର୍ବ ହୋଇଥାଏ ରୀତିନୀତି ତ ଅଛି ରାଜନୀତି ମଧ୍ୟ ଅଛି ବୋଇତ ବନ୍ଦାଣ ମଧ୍ୟ ଅଛି ଛଉ ମହୋତ୍ସବ ଗାଁରେ ଗାଁରେ ହେଇଥାଏ ଆଉ ରଥଯାତ୍ରା ବର୍ଷକୁ ବର୍ଷ ହୋଇ ଆସୁଛି ସେଇଟା ମଧ୍ୟ ହେଉଛି ବହୁତ ପ୍ରକାର ଜିନିଷ ପୁରୁଣା ଜିନିଷ ଆଜି ଯାଇ ମଧ୍ୟ ଚାଲିଅଛି